ଆମ ଗାଁ ରେ ଚାରୋଟି ଗ୍ରୋସରି ଦୋକାନ ରହିଛି ସେଗୁଡ଼ିକ ମଧ୍ୟରେ ଗ୍ରୋସରି ଦୋକାନ ରେ ବିଭିନ୍ନ ପ୍ରକାର ର ସବୁ ସଉଦା ରଖା ଯାଇଛି ଯେମିତି ଆମର ଡାଲି ଚାଉଳ ଆଉ ଆମର ମଟର ସୋୟାବିନ ବଡ଼ି ପିଲା ମାନଙ୍କ ପାଇଁ ମ୍ୟାଗି କୁରକୁରେ ଚିପ୍ସ ଆମର ବିଭିନ୍ନ ପ୍ରକାରର ଜିନିଷ ଯାହା ସହରରେ ମିଳୁଛି ତାହା ଗାଁ ଦୋକାନରେ ମଧ୍ୟ ମିଳି ପାରୁଛି ଯଦି ଆମର କୌଣସି ପଇସା ପତ୍ରର ଅସୁବିଧା ହୁଏ ଆମେ ଗାଁ ଦୋକାନରୁ କରଜ କରିକି ତାକୁ ନେଇଥାଉ ଚାରି ଦିନ ପରେ ଦେବୁ କିମ୍ବା ଆଠ ଦିନ ପରେ ଦେବୁ ମାସେ ପରେ ଦେବୁ ଏଇ ଭଳିଆ କହିଥାଉ ଏବଂ ସେମାନେ ଆମକୁ ମଧ୍ୟ ସେଇ ସୁବିଧାଟା ଦେଇଥାନ୍ତି ଯାହା ପାଇଁ କି ଆମେ ସୁବିଧା ରେ ଜିନିଷ ପତ୍ର ପାଇପାରୁଥାଉ ଏବଂ ପରେ ମଧ୍ୟ ପଇସା ତାଙ୍କୁ ଦେଇ ଦେଇଥାଉ